ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ଗଲେ ଆମର ଯେମିତିକି ମୁଖ୍ୟ ଫସଲ ଗୁଡ଼ିକ ମାନେ ବହୁତ୍ କିଛି ଅଛି ଦେଖିବାକୁ ଗଲେ ଆମେ ଧାନ ଧାନ ଅଛି ମାନେ ପନିପରିବା ଚାଷ ମଧ୍ୟ କରାଯାଏ ଯେମିତିକି ରାଶି ରାଶି ମଧ୍ୟ ବୁଣୁଥାଉ ମୁଗ ବିରି ମାନେ ଅନ୍ୟାନ୍ୟ ଦେଖିବାକୁ ଗଲେ ବହୁତ କିଛି ମାନେ ଜିନିଷ ଆମେ ଚିନାବାଦାମ ମଧ୍ୟ କପା ମଧ୍ୟ ଆମର ଏ ମସଲା ମସଲା ମସଲି ମଧ୍ୟ ଆମର ଏଠି ମାନେ ଚାଷବାସ ସବୁ କରିଥାଉ ଆଉ ତା'କୁ ଆମେ ଯେତେବେଳେ କିି ଚାଷ କରିଥାଉ ତ ଆମର ଏଇଟା ନୁହେଁ ଯେ ଆଜି ହେଲା ଆଜି ମାନେ ବିକି ଥାଉ ଆମର ଧାନ ଯେମିତିକି ଦେଖିବାକୁ ଗଲେ ଗୋଟେ ଦୁଇ ତିନି ମାସ ତା'କୁ ଯଗେଇବାକୁ ପଡ଼ିଥାଏ ଆଉ ଯେତେବେଳେ ସେ ଉତ୍ପାଦନ ହୋଇଥାଏ ତା'କୁ ଅର୍ଥନୀତି କ୍ଷେତ୍ରରେ ଆମେ ମାନେ ଯେଭଳିକି ମଣ୍ଡି ଯେମିତି କୁହାଯାଏ ଗଭ୍ମେଣ୍ଟ୍କୁ ଆମେ ଦେଇଥାଉ ବିକ୍ରି କରିଥାଉ ସେ ଯାହାଦ୍ୱାରାକି ଆମେ କିଛି ପଇସା ପାଇଥାଉ ସେଥିପାଇଁ ସେଟାକୁ ମଧ୍ୟ ଆମେ ଅର୍ଥନୀତି କ୍ଷେତ୍ରରେ ଅର୍ଥ କ୍ଷେତ୍ରରେ ମଧ୍ୟ ଇଏ କରିଥାଉ ଆଉ ରୋଷେଇ ରୋଷେଇ କ୍ଷେତ୍ରରେ ମଧ୍ୟ ଆମେ କାଠ ମଧ୍ୟ କାଠ ମଧ୍ୟ ଜାଳିଥାଉ ରୋଷେଇ ବାସ କ୍ଷେତ୍ରରେ ଆଉ ଚାଉଳ ଆଖୁ ଆଖୁ ମଧ୍ୟ ଆମେ ଚାଷ କରିଥାଉ ଯାହାଫଳରେ କିି ତାହା ଆମେ ବାହାରକୁ ନେଇକି ଚିନି ମଧ୍ୟ ଆମେ କରିଥାଉ ଆଉ ପନିପରିବା ଚାଷ ତ ଯେମିତିକି ଆମେ କୃଷି କ୍ଷେତ୍ରରେ ଗୋରୁ ଗାଈ ଦ୍ୱାରା ହଳ କରି ଚାଷ କରିକି କରିଥାଉ